ଗୃହପାଳିତ ପଶୁ ବିଷୟରେ ଆଲୋଚନା କରିବାକୁ ହେଲେ ମୋର ଗୋଟେ ଗୃହପାଳିତ ପଶୁ ଅଛି ଯାହାକି ଗୋଟେ କୁକୁର ଏବଂ ମୋତେ ଛୁଆବେଳୁ ହିଁ କୁକୁରଙ୍କୁ କୁକୁରଙ୍କ ପ୍ରତି ମୋର ଶ୍ରଦ୍ଧାଟା ବହୁତ ଅଧିକ ମୋତେ କୁକୁରମାନେ ବହୁତ ଭଲ ଲାଗନ୍ତି ମୋର ସେ କୁକୁରଟାର ବ୍ରିଡ଼ ହେଉଛି ଜର୍ମାନ୍ ସେଫଡ଼୍ ସେଇଟା ମୋ ମାମୁଁ ଦିଲ୍ଲୀରୁ ଆଣିଥିଲେ ମୋ ପାଇଁ କୁକୁରଟି ଦେଖିବାକୁ କଳା ରଙ୍ଗର ଏବଂ କୁକୁରଟି ବହୁତ ଭଲ ପୋଷା ଏବଂ ଅଧିକ ରାଗି ବି ନୁହେଁ ଆଉ କୁକୁରର ନାମକରଣ ବି ମୁଁ ମଧ୍ୟ କରିଛିି ତା'ର ନାମ ହେଉଛି ବଜ୍ର ଯାହାକି ହନୁମାନଙ୍କ ନାଁରେ ତା'ର ନାମକରଣ କରାଯାଇଛି କୁକୁରଟି ବହୁତ ଭଲ ଏବଂ ଖାଇବା ପିଇବାରେ ମଧ୍ୟ ହଇରାଣ କରେ ନାହିଁ ଅସୁବିଧା ନାହିଁ କିଛି ତା'ର ଯତ୍ନ ନବା ପାଇଁ ଆମ ଘରେ ବହୁତ ଲୋକ ଅଛନ୍ତି ଯେମିତିକି ମୁଁ ମୋ ବାପା ମାଆ ସମସ୍ତେ ସେ କୁକୁରଟିକୁ ବହୁତ ଭଲ ଲାଗନ୍ତି ଭଲ ପାଆନ୍ତି ବଜ୍ର ଆମର ଘରର ଗୋଟେ ସଦସ୍ୟ ଭାବରେ ମଧ୍ୟ ଆରାମରେ ଆମ ଘରେ ରହୁଛି ଧନ୍ୟବାଦ